ମୁଁ ଗୋଟାଏ ଘଣ୍ଟାଟା ଫ୍ଲିପକାର୍ଟ ରୁ ଅର୍ଡ଼ର୍ କରିଥିଲି ସେ ଘଣ୍ଟାର କମ୍ପାନୀ ହେଉଛି ଫାୟାର୍ ବୋଲ୍ଟ ସେ ଘଣ୍ଟାଟା ମୋତେ ଭଲ ଲାଗିଲା ମୁଁ ଅର୍ଡ଼ର କଲି ଅର୍ଡ଼ର କରି ସାରିବା ପରେ ଯେତେବେଳେ ଘଣ୍ଟାଟା ଆସିଲା ମୋ ପାଖକୁ ମୁଁ ପିନ୍ଧିଲି ମୋ ହାତକୁ ବହୁତ ସୁନ୍ଦର ଦେଖାଗଲା ଘଣ୍ଟାଟା ମୁଁ ପିନ୍ଧିକି ଚାରିଆଡ଼େ ଗଲି କଲେଜ ଗଲି ଖେଳିବାକୁ ଆସିଲି କୁଣିଆ ମୈତ୍ର ଯୁଆଡ଼େ ଗଲି ମୋତେ ପଚାରିଲେ ଘଣ୍ଟାଟା କେଉଁଠୁ ଅର୍ଡ଼ର କରିଲୁ ମୁଁ କହିଲି ଫ୍ଲିପକାର୍ଟ ରୁ ନା ଆମକୁ ଟିକିଏ ଲିଙ୍କ୍ ଟା ଦେଉନୁ ଆମେ ବି ଟିକିଏ ଅର୍ଡ଼ର କରିବୁ ମୁଁ କହିଲି ହଁ ନେଉନ ହଁ ଲିଙ୍କ୍ ଟା ନିଅ ଅର୍ଡ଼ର କର ସେ ଘଣ୍ଟାଟା ଏତେ ସୁନ୍ଦର ଥିଲା ମୋତେ ସମସ୍ତେ ପଚାରନ୍ତି ଘଣ୍ଟାଟା କେଉଁଠୁ ଆଣିଥିଲୁ ସେ ଘଣ୍ଟାଟା ସ୍ମାର୍ଟ ୱାଚ୍ ଥିଲା ମୋବାଇଲ୍ ସହିତ କନେକ୍ଟ ଥିଲା ମୋର ବି ଆଉ ଫୋନ୍ ପକେଟରେ ମୁଁ ରଖେ ସେଥିରେ କଲ୍ ଆସେ ରିସିଭ୍ ହୁଏ କଥା ବି ହୋଇପାରେ ମେସେଜ୍ ଆସେ ହ୍ୱାଟ୍ସଅପ ବି ଚାଲେ ସେ ଘଣ୍ଟାଟା ବି ପାଣିରେ ବି ବ୍ୟବହାର ହୋଇପାରୁଥିଲା ମୁଁ ଗାଧୋଇଲା ବେଳେ ସେ ଘଣ୍ଟାଟା ପାଣିରେ ବି ମୁଁ ବୁଡ଼େଇକି ରଖେ ସେ ଘଣ୍ଟାରେ ପାଣି ହେରିକା କିଛି ପଶେ ନାହିଁ ମୋ ହାତକୁ ସେ ଘଣ୍ଟା ବହୁତ ସୁନ୍ଦର ଲାଗୁଥିଲା ମୁଁ ଯୁଆଡ଼େ ଯାଏ ସେ ଘଣ୍ଟା ପିନ୍ଧିକି ଯାଏ